ହଁ କୀଟନାଶକ ଦ୍ୱାରା ଆମର ଜମି ନଷ୍ଟ ହେଉଛି ଖାଦ୍ୟ ବି ନଷ୍ଟ ହେଉଛି ମାଟି ବି ନଷ୍ଟ ହେଉଛି ଯାହାଦ୍ୱାରା କି ଯେଉଁ ପଦାର୍ଥ ଯେଉଁ ଜିନିଷ ଆମର ଫଳୁଛି ତାହା ବିଷାକ୍ତ ହେଉଛି ଆମେ ଖାଇବା ଦ୍ୱାରା ରୋଗରେ ହିଁ ପଡ଼ୁଛୁ ଆମ ପରିବାର ରୋଗଣା ବି ହେଉଛନ୍ତି ଆଉ